ଆମର୍ ଯେନ୍ ବଗିଚା ଅଛେ ସେନ ବହୁତଟେ ଫୁଲଗଛ ଏବଂ ଫଲ ଗଛ ବି ଯୋଗା ହେଇଚି

ଫୁଲ୍ ଗଜରେ ଫୁଲ୍ ଫୁଟି କରି ଆମେ ସେ ଫୁଲକେ ତୁଲି କରି ମନିର୍ କିନି ପାର୍ସୁଁ ଯେନ୍ନେ ମନିରରେ ଲାଗ୍ବାର ଫୁଲକେ ମନିର୍ନ ପାର୍ସୁଁ ଆଉ ସେ ମନିର୍କେ ନେଲା ଫୁଲକେ ଯେନ୍ ସେଟାକି ଆମେ ପହଲାା ବଜାର କିନ ନେଇସୁଁ ଆର୍ ସେନ ବିକ୍ରୟ କରସୁଁ ବିକ୍ସୁଁ ସେ ଫୁଲକେ କିନିକରି ଲୋକେ ମନିର୍ କିନିକରି ସେନ ଚଢ଼ାସୁଁ ଭଗବାନକେ ସେମାନେ ସେ ଫୁଲଟିଲେ ଦେଶନ୍ ତାର୍ ସା ଯେନ୍ ଫଲଟା ଅଛେ ଆମର୍ ବଗିଚାରେ ସେ ବଗିଚା ବଗିଚାରେ ଯେନ୍ ଫଲଟା ଅଛେ ସେ ଫଲ୍ ଗଛଟା ବଡ଼ ହେବା ତାର୍ ସାଙ୍ଗେ ଯେନ୍ ଫଲଟା ଫଲ୍ବା ଫଲ୍ ଫଲ୍ସାରିଲଲା ପରେ ଯେତେବେଲେ ତାର୍ ପାଞ୍ଚବାର ଅବସ୍ତା ଗଆବା ଯେତେବେଲେ ଆ ହେବା ସେତେବେଲେ ଆମେ ତୁଲସୁଁ ଆରୁ ବଜାରକେ ନେସୁଁ ସେନୁ ଆମେ କାଟି ଦେସୁଁ ଛୋଟ ଛୋଟ୍ କରି ଯେନ୍ଟାକି କାଟି ହେବାରଟାକେ କାଟି ଦେସୁଁ ଯେନେ ବେଶୀ ଛୋଟ ଛୋଟଥିସି ଛୋଟ୍ ଛୋଟ୍ ରଖିଦସୁଁ ଆରୁ ସେଟତାକେ ବଜାରକେ ନେଇ ସାରଲା ପରେ ସେନୁ ଆମେ ବିିକ୍ସୁଁ ସେଟତାକେ ସେ ଗ୍ରାହକ ହେନି କରି ଖିବାର୍ ଫଲକେ ଖାଇ ଦେସନ୍ ଆଉ ଯେନ୍ଠେ ପୂଜାରେ ଲବାର ଫଲକେ ପୂଜାରେ ଲଗାସନ୍ ସେଥିର୍ଗ ସେ ଯେନ୍ ଆମେ ଯେନ୍ ବିକିଥମୁ ଯେନ୍ ଆ ଯେନ୍ ଫଲ ଫୁଲ୍ ବିକିଥିଥମୁ ସେନୁ ଯେନ୍ ଆଦାୟ ଏଇତ ବଜିନ ପଇସା ସେଟାକି ଆମ ଘରର ପୋଷବାର୍ ଲାଗି କିଛି ବାହାରୁ କିଣିସୁଁ ଆଉ ଘର ପୋଷ ପାସଣ କରସୁଁ ଏଇ ଫୁଲକେ ଆମେ ଦେଖ୍ବାର୍କେ ଆମର୍ ବଗିଚାକେ ଯେତେବେଲେ ଯାସନ୍ ଦେଖ୍ବାର୍କେ ଲାଗି ବି ବହୁତ ବଢ଼ିଆଁ ଦିଶଚ ନାଇ ଫୁଲ ବହୁତ ଏଥିସି ଫ୍ ବହୁତ ଏଥିସି ସବୁ ବୁଆଲେ ପୁରା ଶାଗୁଆ ଦିସି ତ ଆମେ ସେ ଫୁଲ ଯେନ୍ ଥିବା ସେ ଫୁଲକେ ତୁଲସୁଁ ଆଉ ଯେନ୍କି ଭଗବାନ ପାଖେ ଚଳାସୁଁ ଆମେ ଯେନ୍ ବଗଚା ଅଛେ ସେ ବଗଚାରେ ଅଛ ଆମର୍ ବେଶୀ କରି ଯେନ୍ଠେ ସୌନ୍ଦର୍ଯ୍ୟ ଦେଶୀ ବଲେ ସେଟା ହଉଚେ ଗୁଲାପ ଫୁଲ ଗୁଲାପ ଫୁଲ୍କେ ବହୁତ ଲୋକ ପସନ୍ଦ କରସନ୍ କାଇ ତାର୍ ଉପକାର ହଉଚେ ଯେ ସେ ଦେଖ୍ବାର୍କେ ଲାଗ ବି ସୁନ୍ଦର ଦିଶି ତାର୍ ସାଙ୍ଗେ ତାର୍ ସାଙ୍ଗେ ସାଙ୍ଗେ ଆମକୁ ପହଁର ବି ଦେଶସି ଯଟାକି ଆମେ ସେଟାକି ଆମେ ଧ ମୁଡ଼େ ବି ଖୁଜିି ପାରସୁଁ ଯୋଇ ଦେଖ୍ବାର୍କେ ସୌନ୍ଦର୍ଯ୍ୟ ଦିଶି ଆଉ ଆମେ ସେତାକେ ବଗି ବଜାରକେ ନେଇେକରି ଆମେ ସେଟାକ ଘି ବିକ୍ସୁଁ ଆର୍ ସେମାନେ ସେଇ ଗ୍ରାହକମାନେେ ଯେମିଥିସନ୍ ସେମାନେ ସେତାକେ ଘିନିକି ମୁଡ଼େ ଖୁସ୍ବେେ କିମ୍ବା କାହାକି ଯେନ୍ଟା କିି ଦେବାର୍ ଥିବା ତ ସେ ଗୁଲାପକେ ଫୁଲକେ ଦେବେ ଆଉ ଫଲ୍ଟା ହଉଚି ଫଲ୍ ଖାଇକରି ଆମେ ଆମର ପେଟ ବି ପୁଷି ପାର୍ସୁଁ ଯେନ୍ତାକି ଆମର ଭୋଗ ଲାଗୁଥିଲେ ଭୋଗ ବି ମିଟି ପାର୍ସି ଯେନ୍ତାକି ତାର୍ ସାଙ୍ଗେ ହେଁ ଯେନ୍ ଗୁଲାପ ଫୁଲଟା ଥିବା କିମ୍ବା ଯେନ୍ ବାକି ଫୁଲ ଯେନ୍ ଅଛେ ସେ ଫୁଲକେ ଆମେ ଭଗବାନ ପାଖେ ଚଢ଼ାସୁଁ ଆରୁ ଆମେ ଆମର୍ ଯେନ୍ ମନରେ ଯାାନେ ମନସ୍କାମନା କରିଥିସୁଁ ତାର୍ ସେତ ଆଗେ ପୂରଣ କରସୁଁ ସେ ଫୁଲକେ ଚଢ଼େଇ ପ ଯେ ଯେ ମୁଇଁ ଆପଣଙ୍କୁ ଏଇ ଫୁଲଟା ଦଛମା ନା ଆମେ ଏଇ କାମଟା କରୁ ମୁୁଁ ଏଇଟା ସଫଲ ହଉ ବୋିକରି ତ ଆମେ ସେ ଫୁଲର ଉପକାର ବି କରିପାର୍ମା ଆଉ ଫଲର ବି ଉପକାର କରିପାର୍ମା ଯେନ୍କି ଆମେ ଖାଇକ ଆମର୍ ପେଟକେ ବି ପୋଷି ପାର୍ମା